ହଁ ମୁଁ ପଶୁମାନଙ୍କର ଯତ୍ନ ନିଏ ଗାଈ ରଖିଛି ଛେଳି ରଖିଛି ମେଣ୍ଢା ରଖିଛି ୟାଙ୍କର ସବୁ ପାର୍ଟୀସନ ଘର ସବୁ ଅଲଗା ଅଲଗା ଅଛି ମୁଁ ସକାଳୁ ଉଠିକି ଗାଈ ଗୋରୁ ମେଣ୍ଢା ସବୁ ଘରୁ ବାହାର କରେ ଗୁହାଳୁ ବାହାର କରେ ତାଙ୍କ ଗୁହାଳ ସଫା କରେ ତାକୁ ପାଣି ଦେଇକି ସବୁ ସଫା କରିକି ତାଙ୍କୁ ବାହାରେ ବାନ୍ଧି ଦିଏ ବାନ୍ଧି ସରିଲା ପରେ ତାଙ୍କୁ ଖାଇବା ଦିଏ ତାଙ୍କୁ ଗୁହାଳେ ନେଇକି ଖାଇବାକୁ ଦେବି ଗୁହାଳ ଶୁଖିଗଲା ପରେ ତାଙ୍କୁ ନେଇକି ପୁଣି ଭିତରେ ବାନ୍ଧିବି ତାପରେ ଗୋରୁଙ୍କୁ ଗାଧୋଇ ଦେବି ମେଣ୍ଢା ଛେଳି ମଧ୍ୟ ୟାଙ୍କୁ ସପ୍ତାହେ ଥରେ ଦୁଇ ଥର ଗାଧୋଇ ଦେଇ ଗୋରୁଙ୍କୁ ବି ଡେଲି ଗାଧୋଇ ଦିଏ ଖରାଦିନ ଆସିଲେ ତାଙ୍କ ପାଇଁ ଉତ୍ତମ ଧରଣର ଖାଦ୍ୟ କୁଣ୍ଡା ହେଲା ଆମର ବୋତି ହେଲା ବାଦାମ ବୋତି ହେଲା ଚୋକଡ଼ ହେଲା ୟାଙ୍କୁ ଖାଇବାକୁ ଦିଏ ଛଣ ଦିଏ ଗୋରୁଙ୍କୁ ଗୁହାଳକୁ ସବୁବେଳେ ସଫା ରଖେ ଛେଳି ମେଣ୍ଢା ୟାଙ୍କ ଗୁହାଳକୁ ସବୁବେଳେ ସଫା ରଖିବ କାରଣ ନା ରୋଗରୁ ମୁକ୍ତି ପାଇବା ପାଇଁ ଫିନାଇଲ ପକାଏ ସବୁବେଳେ ପରିସ୍କାର ନିଟ ଆଣ୍ଡ କ୍ଲିନ ମଶା ଦାଉରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟାବେଳେ ଧୁଆଁ ଦିଏ ବର୍ଷାଦିନ ଆସିଲେ ଧୂଆଁ ଦିଏ ଶୀତଦିନେ ଆମର ବି ସେଇଠି ଟିକିଏ ଶୀତରୁ ରକ୍ଷା ପାଇବା ପାଇଁ ଆମ ଗୁହାଳ ଚାରିପଟକୁ ଆବଦ୍ଧ କରେ ସେ ବହୁତ ସୁରକ୍ଷିତରେ ସେମାନେ ରହୁଛନ୍ତି ଆମରି